ମୁଁ ମହିନ୍ଦ୍ରା ସୋନାଲିକା ଆଇଚର ଫାର୍ମା ବ୍ରାଣ୍ଡର ଟ୍ରାକ୍ଟର ଦେଖିଅଛି ସେମାନେ ସବୁ ଚାଷ କାର୍ଯ୍ୟରେ ଉପଯୋଗୀ ହୋଇଥା'ନ୍ତି ସେମାନେ ନଡ଼ା କଚଡ଼ା ସବୁ ବିଲରୁ ଘରକୁ ଆଣିଥା'ନ୍ତି ସେମାନେ ଚାଷ କାର୍ଯ୍ୟ ପାଇଁ ହଳ କରିଥା'ନ୍ତି ସେମାନେ ବେଙ୍ଗଳା ମଧ୍ୟ କରିଥା'ନ୍ତି ଆଉ ଘର ଉପକରଣ ଯଥା ବାଲି ସିମେଣ୍ଟ ରଡ଼ ସେମାନେ ମଧ୍ୟ ପରିବହନ କରିଥାନ୍ତି ଚାଷ କାର୍ଯ୍ୟ ପାଇଁ ଟ୍ରାକ୍ଟର ବହୁତ ଉପଯୋଗୀ ହୋଇଥାଏ ପାରମ୍ପରିକ ପଦ୍ଧତିଠାରୁ ଏହା ଅତ୍ୟନ୍ତ ଉନ୍ନତକାର କାରଣ ଟ୍ରାକ୍ଟର ମାଧ୍ୟମରେ ଲୋକମାନଙ୍କର ଚାଷ କାର୍ଯ୍ୟ ଖୁବ୍ ସୁନ୍ଦର ଭାବରେ ସହଜରେ ଓ ଅଳ୍ପ ସମୟ ମଧ୍ୟରେ ହୋଇ ପାରିଥାଏ ତେଣୁ ପାରମ୍ପରିକ ପାଖରୁ ଟ୍ରାକ୍ଟରର ଉପଯୋଗୀ ଖୁବ୍ ଉନ୍ନତ